ଖେଳ ଗୋଟେ ଏମିତି ଜିନିଷ ଯେଉଁଟାକୁ ସ୍ୱାସ୍ଥ୍ୟ ଏବଂ ଆମର ମାଇଣ୍ଡକୁ ଭଲ ଭାବରେ ପରିଚାଳନ କରେ ଖେଳିବା ଦ୍ୱାରା ଏବଂ ସବୁ ଜାଗାରେ ଏବେ ଟାଉନ୍ରେ ବି ଆପଣମାନେ ଦେଖିପାରିବେ ଖେଳ ଖେଳୁଛନ୍ତି ପିଲାମାନେ ଆଉ ବହୁତ ବହୁତ ଦୂର ମଧ୍ୟ ଯାଉଛନ୍ତି ଯେମିତି କି ନ୍ୟାସନାଲ୍ ରାଜ୍ୟସ୍ତରୀୟ ଜିଲାସ୍ତରୀୟ ବ୍ଲକ୍ ସ୍ତରୀୟରେ ସବୁ ଜାଗାରେ ହେଉଛି କିନ୍ତୁ ମୁଖ୍ୟତଃ ଗ୍ରାମମାନଙ୍କରେ ଯେଉଁ ଆମ ବାପ ମାଆଯାକ ଥାଆନ୍ତି ସେମାନେ ନିଜ ପୁଅକୁ ଗୋଟେ ମାନେ ଭଲ ପାଠ ପଢ଼ିଵ କେମିତି ତା'ପରେ ଭଲ ଚାକିରୀ ଖଣ୍ଡେ କରିବ ଯେଉଁଟା କି ନେଇକି ବୁଢ଼ା ସାହାଯ୍ୟରେ ତାଙ୍କୁ ମାନେ ତାଙ୍କୁ ପୋଷଣ କରିବ ଯେମିତି ସେଇ ଟାଇପ୍ର ମାଇଣ୍ଡ ସେଟ୍ ରଖନ୍ତି କିନ୍ତୁ ଆଜିକାଲି ଦେଖିବାକୁ ଯାଉଛି ଏ ଗାଁ ସ୍ତରରୁ ମଧ୍ୟ ନେଇକା ପିଲାମାନେ ଭଲ ଖେଳିକି ଉନ୍ନତି କରୁଛନ୍ତି ନ୍ୟାସନାଲ୍ ଲେବଲ୍ ଷ୍ଟେଟ୍ ଲେବଲ୍ ଯାକରେ କରୁଛନ୍ତି ଆପଣ ମଝିରେ ଏବେ ଜାଣିଥିବେ ରିଙ୍କୁ ସିଂ ମହମ୍ମଦ ସାମୀ ଏମାନେ ଯେଉଁ କ୍ରିକେଟ୍ର ଯାକ ଅଛନ୍ତି ବହୁତ ଛୋଟିଆ ଗାଁରୁ ଏମାନେ ବିଲଙ୍ଗସ୍ କରନ୍ତି କିନ୍ତୁ ପଛେ ତାଙ୍କ ପରିଶ୍ରମର ଫଳ ଯୋଗୁଁ ସେମାନେ ବହୁତ ଭଲ ଭଲ ମାନେ ଏବେ ଆମର ଭାରତର ଟିମ୍ରେ ଖେଳୁଛନ୍ତି କେତେଜଣ ତ ସେ ଜିନିଷମାନଙ୍କୁ ଦେଖିକି ଏବେ ଆମର ଗାଁ ଗହଳି ଯାକରେ ଲୋକମାନେ ଟିକେ ଇନ୍ସପାୟାର୍ଡ଼ ହେଇକି ସେମାନଙ୍କୁ ଦେଖିକି ଏବେ ଆମ ଗାଁ ଗହଳିର ପିଲାମାନଙ୍କୁ ଖେଳିବା ପାଇଁ ମଧ୍ୟ ସେମାନେ ଏ ପ୍ରୋତ୍ସାହନ ଦେଉଛନ୍ତି